ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସରକାର ନର୍ସିଂ କଲେଜ୍ ମାଗଣାରେ ପିଲାମାନଙ୍କର ଶିକ୍ଷଣ ପାଇଁ କରିଛନ୍ତି ସେଠାରେ ହଷ୍ଟେଲର ସୁବିଧା ମଧ୍ୟ ଅଛି ଯେଉଁମାନଙ୍କର ଗରିବ ପିଲାମାନେ ଯେଉଁମାନଙ୍କର ଆୟ କମ୍ ଅଛି ବାପା ମାଆଙ୍କର ସେହି ପିଲାମାନେ ସେହି ପିଲାମାନେ ସେଇଠାରେ ସେହି ପିଲାମାନେ ସେଠାରେ ଯାଇ ମାଗଣାରେ ମାଗଣାରେ ପାଠ ମଧ୍ୟ ପଢ଼ୁଛନ୍ତି ବିନା ମୂଲ୍ୟରେ ବିନା ମୂଲ୍ୟରେ ପାଠ ମଧ୍ୟ ପଢ଼ୁଛନ୍ତି ସେମାନଙ୍କୁ ସରକାର ମଧ୍ୟ ବିଭିନ୍ନ ଆର୍ଥିକ ସହାୟତା ସୁଯୋଗ ଦେଉଛନ୍ତି ନର୍ସିଂ କଲେଜ୍ରେ ସେମାନେ ପାଠ ପଢ଼େଇକିରି ବିଭିନ୍ନ ସ୍ଥାନକୁ ସେମାନଙ୍କର ପୋଷ୍ଟିଂ ହଉଛି ଯାହାଫଳରେ ସେମାନେ ଦେଶର ଦେଶର ଗରିବ ଲୋକମାନଙ୍କର ସୁବିଧା ଗରିବ ଲୋକମାନଙ୍କର ସେବା କରୁଛନ୍ତି ଫଳରେ ଆମ ଦେଶର ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହଉଛି